ହଁ ହେଲୋ ନମସ୍କାର ଆପଣ କିଏ କିଏ କ'ଣ କ'ଣ ନେଵ ଆମର ତ ଗୋଟେର ପନ୍ଦର ଟଙ୍କା ଲେଖା ଆଜ୍ଞା ନା ମ ଇଆଡ଼େ ଏତିକି ହିଁ ଚାଲୁଛି ସବୁ ମହଙ୍ଗା ହେଲାଣି ଆଉ କେତେ ହେବ ପନ୍ଦର ଟଙ୍କା ହିଁ ବିକୁଛୁ ଆମେ ଏମିତିରେ ଘର ଚାଲିବନି ଆଜ୍ଞା ଆମର ଏଇଠି ବହୁତ ମହଙ୍ଗା ହେଲାଣି ଆ ଆମେ କେମିତି କ'ଣ ବିକିବୁ ଯେ ଏଇଠି ତ ସବୁଲୋକ ବିକୁଛନ୍ତି ସାନ ଷ୍ଟଲ୍ଟା ବି ପଚାରୁ ନାହାନ୍ତି ସେ ପନ୍ଦର ଟଙ୍କା କହିବେ ପା ପନ୍ଦର ଟଙ୍କାରେ ହିଁ ସବୁ ବିକୁଛି ଏଠି ପନି ପରିବା ସବୁ ରେଟ୍ ଆଜ୍ଞା ଭଲ ବିକ୍ରି ହେଉଛି ଯେ ମୁଁ ତ ଏଇଠିକା ଏଇଠିକାର ରହିବି ମୁଁ ସେଇଠି କ'ଣ ଦୋକାନ କରିପାରିବି କି ସେଠାକାର ଜାଗା ଆଜ୍ଞା ମୁଁ କିଛି ଜାଣିନି ମୁଁ ତ ଏଠାକାରର ଲୋକ ଏଇଠି ବିକିକି ରହୁଛି ଏଇଠି ମୋ ଘର ଚଳୁଉଛି ସେଠାରେ ଗଲେ ମୁଁ ଆଉ କ'ଣ ଜାଣିବି ଆଜ୍ଞା ଆମ ଓଡ଼ିଶା କାହିଁକି ଦାମ ନା କାହିଁକିନା ଆମ ଓଡ଼ିଶାରେ ତ ଏବେ ମୋଦି ସରକାର ମଧ୍ୟ ଆସିଲେଣି ଆଉ ସବୁ ଦର ବଢ଼ି ଗଲାଣି ଦର ବଢ଼ି ଯିବାରୁ ଆମେ ଏତିକି କରୁଛୁ ଆଉ ଆଉ ଅମେ ଟିକିଏବି ମୁନାଫା ନପାଇଲେ ଆମେ କ'ଣ କରିବୁ ଟିକିଏ ଆମର ତ ହେବା କଥା ନା ଘରଦ୍ୱାର ଚଳେଇବାର ଅଛି ସେଇଥିପାଇଁ ଏତିକି କରୁଛୁ ଆଉ ଆଜ୍ଞା ଦେବାକଥା ତ ଆମେ ଦେଇଦେବୁ ଯେ ଆପଣ ଏତେ ଦୂରରୁ ଆସିଛନ୍ତି ଆଉ ଆପଣଙ୍କୁ କ'ଣ ନିରାଶ କରିବୁ ନା ଆମ ଅତିଥି ପରା ଅତିଥି ଦେବ ଭଵ ଆମେ ଦେଇଦେବୁ ଯେ ଆପଣ କ'ଣ କହୁଥିଲେ କଲିକତାରେ କ'ଣ କମ ଆଉ ସେଇଠି ଭଲ ଜୀବନ ଯାପନ ହେବ ପା ହେଲେ କେମିତି କ'ଣ ଯିବା ହଉ ଠିକଅଛି ଆଜ୍ଞା ଧନ୍ୟବାଦ ହଉ ତାହେଲେ